ଆମର୍ ବରଗଡ଼୍ରେ ବହୁତ ବଡ଼ ଯାତ୍ରା ହେସି ଯେନ୍ଟା କି ଧନୁଯାତ୍ରା ଏ ଧନୁଯାତ୍ରା ହଉଚି ୱାଲ୍ର୍ଡ଼ ଫେମସ୍ ଯାତ୍ରା ୱାଲ୍ର୍ଡ଼ ଫେମସ୍ ବୋଲେ ସବୁଠାରୁ ବଡ଼ ଯାତ୍ରା ହେଉଛେ ଧନୁଯାତ୍ରା ଶହ ଶହ ଲୋକ୍ କୋଟି କୋଟି ଲୋକ୍ ଆସନ୍ କି ବହୁତ୍ ପରିମାଣରେ ଲୋକର ପ୍ରାୟ ଜନସଂଖ୍ୟା ବଢ଼୍ସି ଯେନ୍ଟା କି ପୁରା ବହୁତ୍ ମଜା ଲାଗ୍ସି ବି ବହୁତ୍ ଏନ୍ଜୟ କରିସନ୍ ବାହାର ଦେଶ୍ରୁ ଆସନ୍ ଆମେରିକାରୁ ଆସନ୍ ବହୁତ୍ ବଡ଼୍ ବଡ଼୍ ବଡ଼୍ ରାଜ୍ୟମାନଙ୍କ ନୁ ଆସ ସବୁ ଦେଖି ଆସ ଆରୁ ଯାତ୍ରାରେ ବହୁତ୍ କିଛି ନୂଆ ଦେଖିବା କେ ମିଲ୍ସି କେନ୍ତା କି ଏସ୍ ଏଚ୍ ଜି ମାଆମାନେ ସେମାନେ କିଛି ତାଙ୍କର୍ କଲା ପ୍ରଦର୍ଶନ କର୍ସନ୍ ସବୁ ଜିନିଷ୍ର ସେନ୍ ମିଲ୍ସି ଯେନ୍ତା କି ସୁଜ୍ ବାହାର୍ ନାଇଁ ମିଲି ସେ ଜିନିଷ୍ମାନେ ସବେ ପସନ୍ଦ୍ କର୍ସନ୍ ଦେଖ୍ସନ୍ ଆରୁ ବରଗଡ଼୍ ବୋଲି କାଁ ବରପାଲି ବି ଅଛି ଯେନ୍ତା କି ସେ ବରପାଲିରେ ବି ସେନ ବଡ଼୍ ସବୁଠାରୁ ବଡ଼୍ ଯାତ୍ରା ହେସି ଶୀତଳ ଷଷ୍ଠୀ ଖୁଟପାଲିରେ ଭି ଏସି ବାଲି ଯାତ୍ରା ହେସି ଆର୍ ପାଖରୁ ଯେନ୍ ହଉଚି ଯେନ୍ଟା କି ମକର୍ ଯାତ୍ରା ବହୁତ୍ ଯାତ୍ରା ଯେନ୍ତା କି ହେସି ହେଲେ ସବୁଠାରୁ ବଡ଼୍ ଯାତ୍ରା ହଉଚେ ଆମର ଧନୁଯାତ୍ରା ଯେନ୍ଟା କି ୱାଲ୍ର୍ଡ଼ ଫେମସ୍ ଯାତ୍ରା ଏ